ସେ ଆଜ୍ଞା ଆପଣ ଦୋକାନ କ'ଣ ନାସ୍ତା ଦୋକାନ କରିଛନ୍ତି ପରା ଆଁ ଆଉ କ'ଣ ବରା କେତେ ନେଉଛନ୍ତି ସିଙ୍ଗଡ଼ା କେତେ କ'ଣ ନେଉଛନ୍ତି କ'ଣ

ଏଇ ତୁମର କ'ଣ ଏତେ ରେଟ୍ କରୁଛ ହେ ସିଆଡ଼େ କଲିକତା ଗଲେ ବହୁତ କମରେ ମିଳୁଛି ତୁମେ ଏତେ ରେଟ୍ କ'ଣ କରୁଛ ଆମର ତ ଏଇଠୁ ଓଡ଼ିଶା ବାସୀ ବହୁତ ଯାଉଛନ୍ତି ସିଆଡ଼େ ବିଦେଶକୁ ଏତେ ରେଟ୍ କ'ଣ କରୁଛ

ନାଇଁ ନାଇଁ ନାଇଁ ନାଇଁ ଟିକେ କମରେ ଦିଅ କହିଲି ପା ଆମେ ବହୁତ ଜିନିଷ ଲୋଡ଼ା ଟିକିଏ କମ୍ ରେଟରେ ଦେଲେ ଟିକେଏ ସୁବିଧାରେ ଆଣିବୁନା ଆଉ ନାଇଁ କହିଲି ପା କଲିକତାରେ ବହୁତ କମରେ ମିଳୁଛି ଆଉ ତୁମେ ଏତେ ରେଟ୍ କହିଲେ ହେବ ହେଲା ଯିବୁ ନହେଲେ ସିଆଡ଼େ ଦୋକାନ ନହେଲେ କରିବୁ ନା ଆଉ ହଁ ତୁମେ କମରେ ଦେବନି ତୁମେ କମରେ ଦେବନି କି

ଆଉ ଏତେ ରେଟ୍ କହିଲେ ଆମେ ନେବୁ କି କହିଲେ ଯିବୁ ଯାଇ ମାଟି କାମ କରୁ ବାହାରେ ଆଉ ତୁମେ ଏତେ ରେଟ୍ କହିଲେ ଆମେ ନେବୁ

ଆଉ ହେଲେ ତାହେଲେ ଯିବି ମୁଁ ହେଲା